ମୋର୍ ସାଙ୍ଗ ଗୁଟେ ଅସଲା କାମ୍ ନୁ ବୋଲେ ତାହା କେ ପାଟେ ଗୁଟେ ଗାଡ଼ି ରେ ସେ ଗାଡ଼ି ଟା ରଙ୍ଗ ସାଇଡ଼୍ରେ ଆସୁଥିଲା ତ ବୋଲେ ମୋତେ ମୋର୍ ସାଙ୍ଗ ଫୋନ୍ କଲା ବୋଲେ ଆମେ ଗଲୁ ତା'ର ନିଜି ବେଲେ ସିଏ ପୁରା ପୁରା ଆକ୍ସିଡ଼େଣ୍ଟ୍ ହେଇକରି ପଡ଼ିଥିଲା ଆଉ ତାର୍ ସାଇକେଲ୍ ଜିନ୍ ସାଇକେଲ୍ ଯାଉଥିଲା ସେ ସାଇକେଲ୍ ଟା ପୁରା ପୁରା ଇଟା ହେଇଥିଲା ସେଇ ଗାଡ଼ି ଯେନ୍ତା ସେ ପୁରା ମଦ ପିଇକିରି ଚଲଉଥିଲା ଗାଡ଼ି ଟା ବେଲେ ସେ ସାଇକେଲ୍ ପୁରା ତାର୍ କିନି ପୁରା ତାର୍ ହାଣ୍ଡେଲ୍ ଭାଙ୍ଗି ଯାଇ କରି ପୁରା ତାର୍ ଚକା ଫକା ସବୁ ଭାଙ୍ଗି ଯାଇଥିଲା ବେଲେ ମୋର୍ ସାଙ୍ଗ ର ବି ତାର୍ ଆଣ୍ଠୁ ରେ ଟିକେ ଖୁଡ଼ିଆ ଖାବରା ହେଇଥିଲା ବେଲେ ଆମେ ସବୁ ଗଲୁ ତାର୍ ନିକି ଆଉ ତାକେ ଗାଡ଼ି ରେ ବସାଲୁ ଆରୁ ହସ୍ପିଟାଲ୍ କେ ନେଇ କରି ଗଲୁ ତ ହସ୍ପିଟାଲ୍ରେ ଯେତେବେଲେ ଡାକ୍ତର୍ ଦେଖଲା ସିଏ କହେଲା କିନି ଯେ କିଛି ହେନ୍ତା କିଛି ଡର୍ ବାର୍ କିଛି ନାଇଁ ନ ବାବୁ ଟା ଠିକ୍ ହେଇଯିବ ସେ ଖାଲି ଔଷଧ ଫୁସଦ ଖାଉ ଅରୁ ଟିକେ ଘରେ ଖାଲି ରେଷ୍ଟ କରୁ ବୋଲି କିରି କହିଲା ବେଲେ ଆମେ ସେଥିର୍ ଲାଗି ଆସିଲୁ ଘରୁ ତାହାକେ ସିଏ ଯିଏ ଗାଡ଼ି ରେ ଢିସି ଥିଲା ତାହା ତାର୍ ସାଙ୍ଗେ ଆମେ ଟିକେ ଝଗଡ଼ା ପାତି ହେଲୁ କା କରି ନା ସେ ଢିସି କରି ପଲଉଥିଲା ବେଲେ ଆମେ ତାହାକେ ଅଟକାଲୁ ଆଉ ତମେ ଢିସି ଦେଲ ତ ମେଡ଼ିକାଲ୍ ନବାର୍ ତମର୍ କାମ୍ ହେତ ସେ ଜାନବାର୍ କଥା କିନି ଯେ ଗୁଟେ ପିଲା କେ ଢିସି ନେଇ କରି ସେ ଯେନ୍ତା ପଲଉଥିଲା ବେଲେ ଆମେ ତାହାକେ ଅଟକାଲୁ ଅରୁ ତାର୍ ମାନେ କହିଲୁ କିନୁ ଯେ ତୁମେ ମେଡ଼ିକାଲ୍ ନିଅ ବୋଲିକିରି ତା'ପରେ ସିଏ ମେଡ଼ିକାଲ୍ ବି ନେଲା ଆର୍ ମେଡ଼ିକାଲ୍ରେ ଆମେ ତାହାକେ ଦେଖାଲୁ ବୋଲେ ସେ ଦେଖାଲା ଆକ୍ଚୁଆଲି ଆମେ ଖାଲି ସାଙ୍ଗେ ଯାଇଥିଲୁ ଆର୍ ସେନୁ ସେ ଭଲ୍ ହେଲା ତା'ପରେ ଘର୍ କେ ଆଇଲା ତା'ପରେ ଆମେ ତାହେକେ ଯାଇଦେଲୁ